ଆମ ପରିବେଶ ସବୁଜ ଓ ସ୍ୱଚ୍ଛ ରଖିବା ପାଇଁ ଆମକୁ କେତେ ଗୁଡ଼ିଏ ପଦକ୍ଷେପ ନେବାକୁ ପଡ଼ିବ ଯାହାକି ଆମ ଜନସମାଜକୁ ଆମକୁ ମଧ୍ୟ ଆମକୁ ଯେଉଁ ବିପଦକୁ ଆସୁଛି ତାକୁ ମଧ୍ୟ ରୋକିପାରିବା ସେଥିପାଇଁ ଆମେ ବିଭିନ୍ନ ପ୍ରକାର କଣ କରୁଛେ ନା ଘର ତିଆରି କରିବା ପାଇଁ ହେଉ କଳକାରଖାନା ପାଇଁ ହେଉ ବା ରାସ୍ତା ତିଆରି କରିବା ପାଇଁ ହେଉ ଯେକୌଣସି କାର୍ଯ୍ୟ ପାଇଁ ଆମେ କଣ କରୁଛେ ଗଛ କାଟୁଛେ ଏବଂ ଗଛ କାଟିବା ଫଳରେ ସେ କଣ କରୁଛି ଆମ ଏକ ମୁଖ୍ୟ କାରଣ ହୋଇଯାଇଛି ଯେ କି ଆମ ପରିବେଶକୁ ପ୍ରଦୂଷଣ କରିବାକୁ ଲାଗିଛି ଧୀରେ ଧୀରେ ଯାହାଫଳରେ ବିଭିନ୍ନ ଜନସଂଖ୍ୟା ବି ଧୀରେ ଧୀରେ ବଢ଼ିବାକୁ ଲାଗୁଛି ଯାହାଫଳରେ କି ଆମର ଆବଶ୍ୟକତା ମଧ୍ୟ ବଢ଼ୁଛି ଆବଶ୍ୟକତା ଯେତେବେଳେ ବଢ଼ୁଛି ଆମେ କ'ଣ କରୁଛେ ନା ବିଭିନ୍ନ ପ୍ରକାର କଳକାରଖାନାମାନଙ୍କ ସ୍ଥାପନ କରୁଛେ ବିଭିନ୍ନ ପ୍ରକାର ଗାଡ଼ି ଗୁଡ଼ା ମଧ୍ୟ ନୂତନ ନୂତନ ଗାଡ଼ି ଗୁଡ଼ା ମଧ୍ୟ ବାହାର କରୁଛେ ଯାହାଫଳରେ କି ସେ ଗାଡ଼ି ଗୁଡ଼ା ମାଧ୍ୟମରେ ନାଁ ବାଇମଣ୍ଡଳ ଦୂଷିତ ହେବାକୁ ଲାଗିଛି ଯାହାଫଳରେ କି କେତେ ଗୁଡ଼ିଏ ଅନିୟମତା ଦେଖାହେଉଛି ଠିକ୍ ଟାଇମ୍ରେ ବର୍ଷା ହେଉନାହିଁ ବା ଆମକୁ ଗରମ ଲାଗୁଛି ଅଧିକ ଗ୍ରୀଷ୍ମ ଦିନେ ଆମକୁ ଅଧିକ ଗରମ ଲାଗୁଛି ଏମିତିକା କେତେ ପ୍ରକାର କାରଣ ଦେଖା ଦେଉଛି ପର୍ଯ୍ୟଟକମାନେ ମଧ୍ୟ ଯେତେବେଳେ ବୁଲିବାକୁ ଆସୁଛନ୍ତି ସେମାନେ ମଧ୍ୟ ଆମ ସବୁ ଜୀମା ନଦୀ ବା ପର୍ବତକୁ କେତେ ମାତ୍ରାରେ ପ୍ରଭାବିତ କରୁଛନ୍ତି ଯେପରିକି ସେମାନେ କଣ କରୁଛନ୍ତି ନା ସେମାନେ ବ୍ୟବହାର କରୁଥିବା ପ୍ଲାଷ୍ଟିକ୍ ଜିନିଷ କିଛି ବୋତଲ ହେଉ ବା ଖାଇବା ଥଳି ହେଉ ବା ସେମାନେ କିଛି ଜିନିଷ ରାତିରେ ଧରିକି ଆସୁଛନ୍ତି ସେଠାରେ ଫିଙ୍ଗି ଦେଇ ପଳଉଛନ୍ତି ବା ଖାଇବା ଯାହାଫଳରେ କି ସେଟା ନଦୀ ମଧ୍ୟ ପ୍ରଦୂଷଣ ହେବାକୁ ଲାଗିଛି ଏବଂ ସେମାନେ କଣ କରୁଛନ୍ତି ନା ବେଶୀ ମାତ୍ରାରେ ସେଠି ଯାହା ଖାଉଛନ୍ତି ଜରି ହେଉ କିଛି ବି ଜିନିଷ ହେଉ ଫୋପାଡ଼ି ଦେଇ ପଳଉଛନ୍ତି ତାପରେ ଯାହାଫଳରେ କି ସେ ଆମର ଯେଉଁ ସବୁଜ ଯୋଉ ପର୍ଯ୍ୟଟକ ସ୍ଥଳୀଟା ସେଇଟା ଦୂଷିତ ହେବା ସହିତ ଆମ ବାୟୁମଣ୍ଡଳ ଧୀରେ ଧୀରେ କଣ ଲାଗିଛି ନା ଦୂଷିତ ହେବାର ଲାଗିଛି ଯାହାଫଳରେ ଏହି ସବୁଜ ସ୍ୱଚ୍ଛ ପରିବେଶର ସୁରକ୍ଷା କରିବା ଆମର ଏକ ପ୍ରଧାନ କର୍ତ୍ତବ୍ୟ ଯାହାକି ଆମେ ସମସ୍ତେ ମିଶିକି ପାଳନ କରିବା ଆମର କର୍ତ୍ତବ୍ୟ ଭାବରେ ମାନିକି ଆମେ କାର୍ଯ୍ୟ କରିବା ଆବଶ୍ୟକ ଯାହାଫଳରେ କି ଆମେ ଆଗାମୀ ଭବିଷ୍ୟତର ପିଲାମାନଙ୍କୁ ଆମ ଆଗାମୀ ଭବିଷ୍ୟତ ଯେଉଁ ପିଢ଼ି ଆସୁଛି ସେମାନଙ୍କୁ ମଧ୍ୟ ସୁରକ୍ଷା ଦେଇପାରିବା